ହଁ ନମସ୍କାର୍ ନମସ୍କାର୍ ଆମ ଏଇ ଏଇ ନଲ୍ଲା ତ ଆଚ୍ଛା ହଉ

କ'ଣ ଟିୱେଲ୍ କଥା କହୁଛନ୍ତି ନାଁ ଯେଉଁ ଅନ୍ୟ କ'ଣ ସୋର୍ସ୍ ଯେଉଁ ପାଇପ୍ ସପ୍ଲାଏ ସିଏ କେତେଦିନ ହେଲାଣି ଲାଗିଲାଣି କିନ୍ତୁ ଆପଣ ତ ମୋତେ କେବେ ଦେଖା କରିନାହାନ୍ତି ହଁ ବୁଝିଲି ହଁ ୟେ ସେ କ'ଣ କହୁଛନ୍ତି ଷ୍ଟାଫ୍ ଯେଉଁ ଦେଖା ହେଇଥିଲେ କ'ଣ କହିଥିଲେ ଆପଣଙ୍କୁ ଓହୋ ଯଦି ହଁ ନାଇଁ ଏଇ କମ୍ପ୍ଲେନ୍ ତ ପ୍ରଥମେ ଆଜି ଆପଣଙ୍କ ଶୁଣିଲି ଆଉ କାହାଠୁ ଶୁଣିନି ମୁଁ ଦେଖୁଛି ଆକ୍ଚୁୟାଲି ବେଳେବେଳେ ସେଇଆ ହୁଏ ହେଲା ବହୁତ ଦିନି ତଳେ ବୋଧେ ହେଇଥିଲା କି କ'ଣ ମୁଁ ତ ସେତେବେଳେ ଆସିନଥିଲି ଆଉ ସେ ଟାଙ୍କି ହଁ ସେଇଟା ଗୋଟେ ମେଜର୍ ପ୍ରବ୍ଲେମ୍ ଆଉ ସେ ଟାଙ୍କି ଭିତରଟା ସଫା ହବ ଆଉ ବ୍ଲିଚିଂ ପଡ଼ିବ ଇତ୍ୟାଦି ଇତ୍ୟାଦି ଏଗୁଡ଼ାକ ୟେ ଅଛି ତା' ଉପରେ ତ ଢଙ୍କା ହେଇଛି ମାନେ ପଶୁପକ୍ଷୀ ମଳତ୍ୟାଗ ଏସା ତେସା ଯେଉଁ ପାଣି ଏଠି କ'ଣ ଧୁଳି ଜୀବାଣୁ ଏସବୁ ଆସିବାର ନାହିଁ କେବଳ ସେଇଗୋଟା ହେଲା ମେଜର୍ ପ୍ରବ୍ଲେମ୍ ଆଉ ଦ୍ଵିତୀୟ କଜ୍ ହେଉଛି ଏ ଯେଉଁ ଲୁହା ପାଇପ୍ ସେଇଟା ଗୋଟେ ଜିନିଷ ମୁଁ ମାନିଲି ଯେ ଅନେକ ଆପଣଙ୍କର ଅନେକ ଜାଗାରେ ବି ଲୋକ କହୁଛନ୍ତି ପାଇପ୍ଟା ଯେଉଁ ପାଣିଟା ଲୁହାଳିଆ ବାସୁଛି ସେ ଆସୁଛି ପାଇପ୍ ଦେଇକି ନାଁ ଦେଖିବା ଆ ପରେ କଁ କେମତି ତାକୁ ଚେଞ୍ଜ୍ କରିବା ନହେଲେ ତାକୁ ବି ୱାଶ କରିଲା ଭଳିଆ ସିଷ୍ଟମ୍ ବାହାରିଲାଣି ନାଁ କରିବା କରିବା ଆଉ ହଁ ଥରେ ଜଣେ ଭଦ୍ରଲୋକ ଏମିତି ଡିସ୍କସନ୍ କରୁଥିଲେ ଗୋଟେ ବସ୍ ଭିତରେ କିଏ ମୁଁ ଜାଣିନି ମୋ କାନରେ ଟିକିଏ ବାଜିଥିଲା କି ତଳେ ଏମିତି କଳା କଳା ବସିଯାଉଛି ସେଇଟା କ'ଣ ହେଉଛି ତାକୁ ପାଣିଟାକୁ ନେଇ ପରୀକ୍ଷା କରିବାକୁ ପଡ଼ିବ ଆଗ ଆମେ ଟାଙ୍କି ତ ଇଏ ଡ୍ରେନ୍ଆଉଟ୍ କରିଦେଇ ତାକୁ ପୁରା ସଫା କରିଦେଉ ତା'ପରେ ପାଣି ପୁରଉ ତା'ପରେ ଯଦି ଆମେ ଦେଖିଲୁ ଆମେ ଜାଣିବୁ ଯେ ଯଦି କିଛି ନହେଲା ଆମେ ଜାଣିବୁ ସେ ଟାଙ୍କିଟା ସଫା ହେଇନଥିଲା ବୋଲି ରହୁଥିଲା ଯଦି ଟାଙ୍କି ସଫା କଲାପରେ ଆପଣ କହୁଛନ୍ତି ସେହିଭଳିଆ ପ୍ରବ୍ଲେମ୍ ହେଉଛି ତା'ମାନେ ପାଣିଟାକୁ ପରୀକ୍ଷା କରିବାକୁ ପଡ଼ିବ ହଁ ହଁ ହଁ ହଁ ହଁ ହଁ ନିଶ୍ଚିନ୍ତ କଥା ଆଉ ତେବେ ଚିନ୍ତା କରୁଛୁ ଏବେ ତ ବର୍ତ୍ତମାନ ଆପଣଙ୍କର ଉଇଣ୍ଟର୍ ଯାଇକି ପଳେଇ ଆସିଲାଣି କ'ଣ ସମର୍ ସିଜିନ୍ ଜଷ୍ଟ୍ ଏଣ୍ଡ୍ ଅଫ୍ ସମର୍ ଆମେ ତା' ପାଇଁ ଗୋଟେ ଆକ୍ସନ୍ ନେବୁ କେଉଁଟା ଏବେ ସଫା କରିଦେଇ ୟେ କରୁଛୁ କିନ୍ତୁ ବର୍ଷା ଆସିବା ପୂର୍ବରୁ ଆମେ ତାକୁ ଗୋଟେ ଭଲ କ'ଣ ମେଜର୍ ନେବୁ ଯେଉଁଟାକି ପାଣିଟା ଆଉ ଏତେ ଆଉ ଇଏ ହେବନି କାରଣ ବର୍ଷାଦିନେ ବେଶୀ ଝାଡ଼ାବାନ୍ତି ନ କେସ୍ ଫେସ୍ ଗୁଡ଼ା ଏସବୁ ହୁଏ ନା ହଇଜା ଫଇଜା କେସ୍ ଗୁରା ତା' ପାଇଁ ଆମେ କନ୍ସିଅସ୍ ହେଇଯିବୁ ଆଉ ହଁ ହଁ ଡେଫିନେଟ୍ଲି ଡେଫିନେଟ୍ଲି ମୁଁ ମୋର ହାୟର୍ ଅଥରିଟିଙ୍କୁ ବସ୍ଙ୍କୁ ମୁଁ ଜଣେଇବି ଆଉ ଜଣେଇକି ଆପଣଙ୍କୁ ଦୁଇ ଚାରିଦିନ ପରେ ଆପଣ ମୋତେ ଟିକିଏ ଫୋନ୍ କରନ୍ତୁ ହଁ ହଁ ନମସ୍କାର୍